ହ୍ୟାଲୋ ଡ୍ରାଇଭର ଭାଇ ଆଉ ମୁଁ ଯେଉଁ କ୍ୟାବଟା ବୁକ୍ କରିଥିଲି କେତେବେଳେ ପହଞ୍ଚିବ ମୋର ଦଶଟା ବେଳେ ଟ୍ରେନ୍ ଅଛି ଆଠଟା ବେଳକୁ ପହଞ୍ଚିଥିଲେ ସେଇଠି ଯାଇକି ଜଲ୍ଦି ଟିକେ ପହଞ୍ଚିଥାନ୍ତେ